ବର୍ତ୍ତମାନ ଭାରତୀୟ ଗଣ ମାଧ୍ୟମ ବହୁତ ଆଗରେ ଅଛି ଏହା ଦ୍ୱାରା ଆମେ ଖୁବ୍ କମ ସମୟ ମଧ୍ୟରେ ସବୁ କିଛି ଜିନିଷ ଜାଣି ପାରୁଛୁ ଶୁଣି ପାରୁଛୁ ଓ ସଚେତନ ମଧ୍ୟ ହୋଇ ପାରୁଛୁ ଯେପରି କି ଆମର ଓଟିଭି ନ୍ୟୁଜ ଏହା ଦ୍ୱାରା ଆମେ ଦେଶ ବିଦେଶର ଖବର ଜାଣି ପାରୁଛୁ ଖୁବ୍ କମ ସମୟ ମଧ୍ୟରେ ଆସୁଥିବା ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ମଧ୍ୟ ଆମେ ଜାଣି ସଚେତନ ହୋଇ ପାରୁଛୁ ଓ ଲୋକ ମାନଙ୍କୁ ମଧ୍ୟ ସଚେତନ କରି ପାରୁଛୁ ଦେଶ ବିଦେଶର ସବୁ ଟିକି ନିକି ଖବର ମଧ୍ୟ ଆମେ ଜାଣି ପାରୁଛୁ କୋଣ ଅନୁକୋଣ ରେ ଲୁକାୟିତ ହୋଇ ଯାଇଥିବା ପ୍ରତିଭା ମାନଙ୍କୁ ମଧ୍ୟ ଆମେ ଅନ୍ୱେଷଣ କରି ତାଙ୍କର ପ୍ରତିଭାକୁ ଆମେ ପ୍ରଦର୍ଶନ କରିବା ପାଇଁ ଚେଷ୍ଟିତ ମଧ୍ୟ କରିପାରୁଛୁ ବର୍ତ୍ତମାନ ଭାରତୀୟ ଗଣ ମାଧ୍ୟମ ଅତି ଉତ୍କୃଷ୍ଟ ଆଉ ଉଚ୍ଚମାନ ର ଗଣ ମାଧ୍ୟମ ରୂପେ ପରିଗଣିତ ହୋଇପାରିଛି